ମୁଁ ହେଲି ଟୁନି ସାହୁ ମୋ ଘର କେଉଁଝର ଡିଷ୍ଟ୍ରିକ୍ଟରେ ଆମ ଗାଁ ଗହଳିରେ ଯେତେବେଳେ ଘର ଆମ ଘର ପାଖରେ ପୋଖରୀ ଗଡ଼ିଆ ନଈ ଏମିତି ଇତ୍ୟାଦି ଅଛି ଯଦି ଅଛି ମୁଁ ନାଠି ପକାଇକିନି ଜିଆ ଆଉ ନେଇଥାଏ କଣ୍ଟା ନେଇଥାଏ ନେଇକି ନାଠିରେ ଜିଆ ଗୁନ୍ଥିଦିଏ କଣ୍ଟାରେ ଜିଆ ଗୁନ୍ଥିଦିଏ ନାଠି ପକାଇ ମାଛ ଯେତେବେଳେ ଧରନ୍ତି ମାଛ ଯେତେବେଳେ ନାଠିଟି କଣ୍ଟାକୁ ଖାଆନ୍ତି ପଇଟି ବୁଡ଼ିଯାଏ ମୁଁ ଜାଣେ ଯେ ମାଛ ଖାଇଲାଣି ଟାଣିଆଣେ ଏମିତି ଟାଣି ଆଣିକି ମାଛ ବହୁତ ଆଣେ ସେ ମାଛ ଆଣିକି ଖାଉ ଯାହାହେଲେ ବିକ୍ରି କରୁ ବିକ୍ରି କରେ ପଇସା ଆଣୁ ବା ଜାଲ ପକାଇ ଜାଲରେ ପକାଇନେ ବି ମାଛ ବେଶୀ ପଡ଼ନ୍ତିନି ଆଉ ଜାଲରେ ସେ ଯେଉଁ କଣ୍ଟା ଗୁନ୍ଥିଦେଇ ଥାଉ ଜିଆ ଗୁନ୍ଥିଦେଇ ଥାଉ ଖାଲି ଜାଲରେ ନ ପଡ଼ିକି ସେ କଣ୍ଟା ଜିଆରେ ଗୁନ୍ଥି ଦେଇଥିନେ ବହୁତ ମାଛ ପଡ଼ନ୍ତି ସେ ମାଛକୁ ଆଣୁ ବିକ୍ରି କରୁ ଖାଉ ଶୁଖୁଆ କରୁ ଆଉ ଏମିତି ମାଛ ନ ପଡ଼ିବ ଯଦି ଯେତେବେଳେ ଗମ ଉଠନ୍ତି ବହୁତ ମାଛ ପଡ଼ନ୍ତି ସମସ୍ତେ ମିଶିକିନି ଏମିତି ବସିବା ଅପେକ୍ଷା ମାଛ ଯେତେବେଳେ ପଡ଼ନ୍ତି ମିଶିକି ଗୀତ ବି ବୋଲୁ ତୋର କେତେ ମାଛ ହେଲାଣି ମୋର କେତେ ମାଛ ହେଲାଣି କେତେଟା ହେଲାଣି ଏମିତି ହେଇକି ମାଛ ହେଇକି ଗୀତ ବୋଲୁ ଗପ ଉପହାସ ଏମିତି କଥାବାର୍ତ୍ତା ହେଉ ବହୁତ ମାନେ ଖୁସିବାସି ହେଇକି ମାଛ ଧରୁ ତାଙ୍କ ଘର କଥା ସିଏ କହନ୍ତି ଆମ ଘର କଥା ମୁଁ କହେ ଏମିତି ବହୁତ ବାସ୍ ଗୀତ ବୋଲାବୋଲି ହେଉ ମୁଁ କେତେବେଳେ ଗୀତ ବୋଲିଲି ସେମାନେ କେତେବେଳେ ଗୀତ ବୋଲନ୍ତି ଆଉ ଜଣେ ଯିଏ କେତେବେଳେ ବୋଲନ୍ତି ଏମିତି ବୋଲାବୋଲି ହେଇକି ଏମିତି ଖୁସି ମନାଇକି ମାଛ ଧରିକି ଆସୁ